ହଁ ମୁଁ ଯେତେବେଳେ ଖବର କାଗଜ ଏମିତି ପଢ଼େ ମାନେ ବେଳେବେଳେ ପଢ଼େ ଯେତେବେଳେ ବି ପଢ଼େ ମୁଁ ଖବର କାଗଜ କିଛି ରାଜନୈତିକ ବିଷୟରେ ମାନେ କି ଖେଳ ବା କୌଣସି ମନୋରଞ୍ଜନ ଏମିତି ଏମିତି ବିଭିନ୍ନ ପ୍ରକାର ମଜାଳିଆ କଥା ସେ'ଠି ଥାଏ ସେଗୁଡ଼ାକ ମୋତେ ପଢ଼ିବାକୁ ବହୁତ ଭଲ ଲାଗେ ଆଉ ବେଳେବେଳେ ପଢ଼େ ମୁଁ ଆଉ ସେଥିରେ ଯେମିତି କାହାର କ'ଣ ହୋଇଛି କେମିତି ତା କାହାର ସେଇ ମାନେ କେଉଁଠୁ ଆକ୍ସିଡେଣ୍ଟ ହେଲା ଏମିତି ଆମକୁ ବହୁତ ପ୍ରକାରର ସେଇଠୁ ଖବର ମିଳେ